ଯେଉଁ ଯେଉଁ ବ୍ୟକ୍ତି ନୂଆ କରି ଚିତ୍ର ଚିତ୍ରାଙ୍କନ କରିବା ଆରମ୍ଭ କରିଥାଏ ତାହାକୁ ପ୍ରଥମେ ରଫ୍ କାଗଜରେ କରିବା ଦରକାର କାରଣ ସେ କେବେ ହେଲେ ବି ପ୍ରଥମରୁ ଠିକ୍ କରିପାରିବ ନାହିଁ ସେ ଧୀରେ ଧୀରେ କରି ଜାଣିବ ପ୍ରଥମେ ପାଞ୍ଚ ଦଶଟି ପେପର ତା'ର ଠିକ୍ ଆସିବ ନାହିଁ ଚିତ୍ରାଙ୍କନ ତାପରେ ସେ ଧୀରେ ଧୀରେ ତା'ର ବି ଠିକ୍ ଆସିବାକୁ ଲାଗିବ ଦକ୍ଷତା ଏମିତି ଆସି ଯେ ଧୀରେ ଧୀରେ ଆସିବ କାରଣ ସେ ଗୋଟିଏ ପ୍ରଥମରୁ ହିଁ କଲେ ତାହା ହେବନାଇ କେବେ ସେ ପ୍ରଥମେ ରଫ୍ କାଗଜରେ କିଛି ନର୍ମାଲ୍ କିଛି ସାଧା ଜିନିଷ ବନେଇବାକୁ ଚାହିଁବ ତ ତାହା ଧୀରେ ଧୀରେ ସେ କରିକି ବହୁତ ପ୍ରକାର ଜିନିଷ ସେ ତିଆରି ପାରିବ ସେ ଧୀରେ ଧୀରେଁ ଚାହିଁଲେ ସେ ବିଭିନ୍ନ ପ୍ରକାର ଯେଉଁ ମଣିଷର ଚିତ୍ର ହଉ କି ଯାହା କିଛି ବି ଚିତ୍ର ହଉ ସମାଜର କି ପରିବେଶର ବି ଚାହିଁଲେ ସେ ଚିତ୍ର ବନେଇପାରିବ ଘର ସେମିତି ବିଭିନ୍ନ ପ୍ରକାର ଜିନିଷର ସେ ବନେଇ ପାରିବ କାରଣ ସେ ଧୀରେ ଧୀରେ ହିଁ ଏହା କରିପାରେ ଜୀବନରେ ସେ ସାର୍ଥକ ହବା ପାଇଁ ତାକୁ ବିଭିନ୍ନ ପ୍ରକାର ପାରିବ ହେଲେ ଧୀରେ ଧୀରେ ସେ ରଫ୍ କାଗଜରେ ଷ୍ଟାର୍ଟ କରିଥିଲେ କାରଣ ତାକୁ ପ୍ରଥମ ଯଦି ସେ ଭଲ ଦାମ୍ ଭଲ ମହଙ୍ଗା କାଗଜରୁ କରିବ ତାହେଲେ ତା'ର ଡ୍ରଇଂରେ କିଛି ଭଲ ଲାଗିବ ନାହିଁ ସେ ଧୀରେ ଧୀରେ କଲେ ପ୍ରଥମେ ପାଞ୍ଚ ଦଶ ଟିପ୍ କାଗଜରେ ତାକୁ ପ୍ରଥମେ ଲାଗିବ ଯେ ତାହା ଖରାପ ଆସୁଛି ଧୀରେ ଧୀରେ ସେ ସେ ବୁଝିବ ଯେ ମୋର ବି ଧୀରେ ଧୀରେ ଆସୁଅଛି ତାହା ଧିରେ ଧୀରେ ସେ ଜାଣିବ ଆଉ କହିବ ହଁ ଠିକ୍ ଅଛି ହଁ ଭଲ ଆସୁଛି ତାପରେ ସେ ଧୀରେ ଧୀରେ ହିଁ ଯାଇକି ଶିଖିପାରିବ ସେଥିପାଇଁ ମୋ ହିସାବରେ ସେ ପ୍ରଥମେ ଧୀରେ ଧୀରେ କରିବ ତାପରେ ସ୍କେଚ୍ ପେନ୍ରେ ବହୁତ ଛୋଟ ଛୋଟ ବହୁତ ସାଧା ଚିତ୍ର କାଟି କାଟି ସେ ବହୁତ ଭଲ ଭଲ ଡ଼ିଜାଇନ୍ର ଚିତ୍ର କାଟିପାରିବ ମୋ ହିସାବରେ ଏହା